ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଗୁଡ଼ିକ ଫେସବୁକ୍ ୱାଟ୍ସଅପ୍ ୟୁଟୁବ ଇନ୍ସଟାଗ୍ରାମ ଗେମ୍ ଏହି ସବୁ ଜିନିଷ୍ ମୋବାଇଲରେ ରହିଲେ ଏକ ତ ଟାଇମ ୱେଷ୍ଟେଜ ହେଉଛେ ନାହାଲା ନାହାଲା ଭୁଲ ମେସେଜମାନେ ଆମର ପାଖ୍କେ ଆସୁଛେ ଯେନ୍ଟା ତଥ୍ୟ ଭିତ୍ତିହିନ ତାର୍ କିଛି ଲାଭ ନାଇଁନ ଆଉର୍ ଆମର ଭିତରେ ଗୋଟିଏ ଭୁଲ କନସେପ୍ଟମାନେ ଆସୁଛେ ଯେନ୍ଥିର୍ ଲାଗି ଠିକ୍ ନଲେଜ ଆମର ଭିତର୍କେ ନା ଆସି ପାର୍ବାର୍କେ ଆରି ସ୍ମାର୍ଟଫୋନ ଧଇଲା ଦିନୁ ନିଜୁ ନିଜ୍କେ ବେଶୀ ଗୋଟିଏ ଜାଣିଥିବାର ଲେଖାଁ ଲାଗୁଛେ ଇ ସବୁ ବେକାରିଆ ଜିନିଷ୍ମାନେ ଆସିକିରି ଆମର ମୁଣ୍ଡ୍ ଅନ୍କୁ ଢୁକୁଛେ ଆର୍ ସମୟତ ପ୍ରବଳ ହିସାବରେ ନଷ୍ଟ ହେଉଛେ ଆମେ ନିଜର୍ ସାଙ୍ଗ ସାଥିମାନଙ୍କୁ ଟାଇମ ହିଁ ନାଇଁ ଦେଇ ପାର୍ବାର୍କେ ଯିଏ ଯାହା ମୋବାଇଲ ମାନ ଧରି ଧରିକିରି ବସି ପକଉଛନ୍ କାହାର ସାଙ୍ଗେ କଥାବାର୍ତ୍ତାବି ବହୁତ କମ୍ ଆଉର୍ ଖେଲ କୁଦବି ବହୁତ କମ୍ ଆଗରୁ ଯେନ୍ ମନୋରଞ୍ଜନ ଖେଳ କୁଦରେ ହେଉଥିଲା ଇ ସ୍ମାର୍ଟଫୋନ ଲାଗି ଯିଏ ଯାହାର କାମରେ ବ୍ୟସ୍ତ ତାପଛେ ନିଜ ପରିବାରରେ ଟା ବି ସ୍ମାର୍ଟଫୋନ ଲାଗି ହିଁ ତାର ମାନେ କଥାବାର୍ତ୍ତା ବହୁତ କମ୍ ହେଉଛେ ସ୍ମାର୍ଟଫୋନଟା ଯେତେ ଭଲ୍ ବୋଲି କୁହାଯିବ ସେତେ ଖରାପ ବି କୁହାଯିବା ଆଉର୍ ବେଶୀକିରି ତ ଏହି ଫେସବୁକ୍ ୱାଟ୍ସଅପ୍ ୟୁଟୁବ ଗେମ୍ ଇ ସବୁ ଟାଇମ ବହୁତ ନେଉଛେ ଆମର ଦୈନନ୍ଦିନ ଜୀବନରେ କେତେନା କେତେ ଟାଇମ ଆମର୍ ଖାଇ ଦଉଛେ ଯେନ୍ତିକି ଆମେ କିଛି ଭାବ୍ବାର ଲାଗି ବି ସମୟ ନାହିଁ ମିଲିବାର୍କେ